ଆଜ୍ଞା କିଏ କହୁ ଦୋକାନ ମୁଁ ଜଣେ କଷ୍ଟମର୍ ଆପଣଙ୍କୁ କହୁଥିଲି ଆଜ୍ଞା ଆମ ଆଜ୍ଞା ଆମ ଗାଁ ଗାଁରେ ଗୋଟେ ସରସ୍ଵତୀ ପୂଜା ହେବ ସେଇଠି ଆମର ବିଭିନ୍ନ ପ୍ରକାର ଲାଇଟ୍ର ବ୍ୟବସ୍ଥା ଅଛି ଆମେ କିଛି ଆପଣଙ୍କ ଦୋକାନରୁ ସେହି ଲାଇଟ୍ କିଣିବାକୁ ଚାହୁଁଛୁ କେମିତିଆ ଲାଇଟ୍ ସବୁ ଆପଣ ରଖିଛନ୍ତି ତା'ର ଦାମ କେତେ ଆପଣ କହିଲେ ଆମେ ଯାଇକି ପହଞ୍ଚିବୁ କିଛି ଲାଇଟ୍ କିଣିବୁ ଆପଣଙ୍କ ପାଖରେ ଲିଚୁ ଲାଇଟ୍ ମିଳି ପାରିବ ଆମର ତ ମେନ୍ ଲିଚୁ ଲାଇଟ୍ ଦରକାର ଯେଉଁ ଧପ୍ଧପ୍ ଲାଇଟ୍ ସେଇଟା ମେନ୍ ଦରକାର ତା'ପରେ ଝାଲ ଆଉ ଯେଉଁ ଝ ଝାଲରିରେ ଟଙ୍ଗା ହୁଏ କାନ୍ଥରେ ତା'ପରେ ମା'ଙ୍କର ହଁ ହଁ ତା'ପରେ ମା'ଙ୍କର କଟା ମା'ଙ୍କ ପାଇଁ କିଛି ପ୍ଲାଷ୍ଟିକ୍ ଜିନିଷ ନିଆ ହେବ ଜାଲି ଜାଲି ସବୁ ନିଆ ହେବ ସେ କେତେ ଟଙ୍କା ଆପଣ ଧାର୍ଯ୍ୟ କଲେ ଆମେ ଯାଇ ପହଞ୍ଚିବୁ ଏବଂ ଆମେ କିଣିବୁ ଆପଣ ଲିଚୁ ଲାଇଟ୍ ବଲ୍ ସବୁ କେତେ ଟଙ୍କା ନେଉଛନ୍ତି ନାଇଁ ନାଇଁ ପାଞ୍ଚଶହ ଏତେ ଟଙ୍କା ପାଞ୍ଚଶହ ନା ନା ଆପଣ ତିନିଶହ ଟଙ୍କାରେ ଦେବେ ଦେବେ ଯଦି କୁହନ୍ତୁ ହଁ ହଁ ଆଉ ଆଉ ତ ନେବୁ ସେମିତି ଫଳମୂଳ ଅନେକ କେତେ ଜିନିଷ ନେବାର ଅଛି ଆପଣ କୁହନ୍ତୁ କେତେଟା ସେହି ଟିକେ ଇଲେକ୍ଟ୍ରୋନିକ୍ ଦୋକାନରୁ ତ ଲିଚୁ ଛଡ଼ା ଆଉ କ'ଣ ଏମିତି ତାର ଫାର ନେବି ତାର ଫାର କନେକ୍ସନ୍ ହେବ ତାର ବୋର୍ଡ଼ ଏମିତି ଅନେକ ଜିନିଷ ଯିବ ଆମର ଦୁଇଟି ତାର ଯିବ ଦୁଇ ମିଟରର ଦୁଇଟି ତାର ଯିବ ବୋର୍ଡ଼ ତିନିଟା ନାଇଁ ମ୍ୟୁଜିକ୍ ବକ୍ସ୍ଟା ଅଛି ହେଲେ ତା'ର ବକ୍ସ୍ ପୁରା ଖରାପ ହେଇଗଲାଣି ପୁଣି ଗୋଟେ ନୂଆଟେ ନେବାକୁ ପଡ଼ିବ କେତେ ଟଙ୍କା ଲାଗିବ ଦାମ୍ ତା'ର ଡିସ୍କାଉଣ୍ଟ୍ ଟିକେ କରିବେ ଆଠଶହ ଆମେ ଏତେ ଜିନିଷ ଆପଣଙ୍କ କତିରୁ ନେବୁ ଟିକେ ତ ଡିସ୍କାଉଣ୍ଟ୍ ନ କଲେ କ'ଣ ଭଲ ହେବ କୁହନ୍ତୁ ତ ଠିକ୍ ଅଛି ଆପଣ ଭଲ ଜିନିଷ ଦେବେ ଏବଂ ତା'ର ୱାରେଣ୍ଟି ସବୁ ରଖିଥିବେ କେତେ ୱାରେଣ୍ଟି ଅଛି ଆପଣ ଯଦି ଆମେ ଯଦି ନେଲୁ ତା'ହେଲେ ଖରାପ ହେଲେ ଆପଣ ରିଟର୍ଣ୍ଣ ପୁଣି କରୁଛନ୍ତି ତ ଠିକ୍ ଅଛି ଠିକ୍ ଅଛି ଆପଣ ଯାଇକି ବକ୍ସ୍ ଫକ୍ସ୍ କନେକ୍ସନ୍ କରିପାରିବେ ନା ଆମେ ପୁଣି ଆସିକି ଆପଣଙ୍କୁ ରିଟର୍ଣ୍ଣ ଦେବୁ ଆପଣ ଖରାପ ଅଛି ନିଅନ୍ତୁ ରଖିବେ ତ ଆଜ୍ଞା ଠିକ୍ ଅଛି ଆମେ ଯାଇକି ଆଜ୍ଞା ଠିକ୍ ଅଛି ଆମେ ଯାଇ ସନ୍ଧ୍ୟାରେ ପହଞ୍ଚିବୁ ଆପଣଙ୍କ କତିରେ ଆଉ ଆପଣ ସବୁ ଜିନିଷ ବାହାର କରି ରଖିଥିବେ ଆମେ ପିମ୍ପଲ ମାଧବ ଗ୍ରାମରୁ କହୁଥିଲୁ ଆଜ୍ଞା ରହିଲୁ ନମସ୍କାର ଆଜ୍ଞା ରହିଲୁ ନମସ୍କାର